ମୁଁ ମୋ କମ୍ପ୍ୟୁଟରରେ ମୋ କାମ କରେ ଓ ପାଠ ମଧ୍ୟ ପଢ଼େ ଯଦି ବିଦ୍ୟୁତ କାଟ ହୁଏ ଓ ତେବେ ମୋ କାମ କରିବାର

ବିଦ୍ୟୁତ ସାହାଯ୍ୟରେ ମଧ୍ୟମରେ ରୋଷେଇ ମଧ୍ୟ କରେ ରୋଷେଇ କରିବାରେ ହଇରାଣରେ ସମ୍ମୁଖୀନ ହେଉଥାଏ ବିଜୁଳି ମାଧ୍ୟମରେ ମୁଁ ମଧ୍ୟ ମଟର ସାହାଯ୍ୟରେ ପାଣି ସୁବିଧା ପାଉଥାଏ ଯଦି ବିଦ୍ୟୁତ କାଟ ହେବ ତ ପିଇବା ପାଣିର ଅସୁବିଧା ମଧ୍ୟ ହେବ ଜଳ ଆମ ଜୀବନ ଜଳ ବି ପାଇବୁ ନାହିଁ ନାଁ ପିଇବା ପାଇଁ ନାଁ ରୋଷେଇ କରିବା ପାଇଁ ବିଦ୍ୟୁତ ସାହାଯ୍ୟରେ ମଧ୍ୟ ଜଳେଇ ଥାଉ ଯଦି ବି ବିଦ୍ୟୁତ କମୁ କମୁଛି ଓ ରାତିରେ ଆମେମାନେ ଲଣ୍ଠନ ମହମବତୀ ଓ ଡିବି ସାହାଯ୍ୟରେ ପାଠ ପଢ଼ି ପାରିବା ବିଦ୍ୟୁତ କାଟ ପାଇଁ ରୋଷେଇ କରିପାରୁନେ ଯଦି ଗୋଟେ ଚୁଲି କରି ଜାଳି ଜାଳି ମଧ୍ୟ ରୋଷେଇ କରି ପାରିବା ସବୁ